ହ୍ୟାଲୋ ହଁ ସାର୍ ନମସ୍କାର ମୁଁ ଜଣେ କଲେଜ ଛାତ୍ର ଆଉ ବାହାରେ ଯେଉଁ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ସେଥିରେ ମୁଇଁ ଅଂଶଗ୍ରହଣ କରିବାକୁ ଚାହୁଁଛି ଆଉ ସେଥିପାଇଁ ବହୁତ ଉତ୍ସାହିତ ବି ଅଛି ସାର୍ ଆଉ ସେଥିରେ ମୁଁ ସମ୍ବଲପୁରୀ ଆମର ପଶ୍ଚିମ ଓଡ଼ିଶାର ଯେଉଁ କଲଚର ସମ୍ବଲପୁରୀ ଡାନ୍ସ ଡାଲଖାଇ ଡାନ୍ସ ସେଟା ସେଥିରେ ଅଂଶଗ୍ରହଣ କରିବାକୁ ଚାହୁଁଛି ଆଉ ସେଥିପାଇଁ ମୁଁ ବହୁତ ଉତ୍ସାହିତ ଅଛି ଆଉ ହଁ ସାର୍ ଆଉ ମୁଁ ପାସପୋର୍ଟ ପାଇଁ ଆବେଦନ କରିବା ପାଇଁ ଚାହୁଁଛି ଡକ୍ୟୁମେଣ୍ଟ କ'ଣ କ'ଣ ଲାଗିବ ସାର୍

ହଉ ଆଉ ଖର୍ଚ୍ଚ ପଇସା ପତ୍ର କେତେ କ'ଣ ହବ ହଁ ସେ ପ୍ରକ୍ରିୟା ହେବ ହଉ ସାର୍ ହଁ ହଁ ଯାହା ଯାହା ଡକ୍ୟୁମେଣ୍ଟ କହିଲେ ସେଗୁଡ଼ାକୁ ନେଇ ମୁଁ ପହଞ୍ଚେଇବି ଅଫିସରେ ହଉ ଠିକ ଅଛି ସାର୍ ଥ୍ୟାଙ୍କ ୟୁ ସାର୍